ଆମ ଅଞ୍ଚଳରେ ଯଦି ଦେଖିବା ମୃତ୍ୟୁର କେତେକ ମୁଖ୍ୟ କାରଣ ବର୍ତ୍ତମାନ ପାଇଁ ଯେ ବିଭିନ୍ନ କ୍ୟାନ୍ସର୍ ରୋଗ ହେଉଛି ସଂକ୍ରାମକ ରୋଗ ହେଉଛି କିଡ଼୍ନୀ ରୋଗ ହେଉଛି ଏବଂ ହୃଦ୍ଘାତ ମଧ୍ୟ ହେଉଛି ଏଗୁଡ଼ିକ ବର୍ତ୍ତମାନ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଆଉ ବର୍ତ୍ତମାନ ଆମେ ବିଭିନ୍ନପ୍ରକାର ସ୍ୱାସ୍ଥ୍ୟସେବା ପାଇପାରୁଛୁ ଯାହାକି ଶିଶୁମାନଙ୍କର ମୃତ୍ୟୁହାର କମାଇବାରେ ବର୍ତ୍ତମାନ ସାହାଯ୍ୟ କରିଛି ଆଉ ଏବେ ସାର୍ବଜନୀନ ଟୀକାକରଣ ମଧ୍ୟ ହେଉଛି ପ୍ରତ୍ୟେକ ମାସରେ ଲୋକମାନଙ୍କ ଘରେ ଘରେ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ସେମାନଙ୍କୁ ବିଭିନ୍ନପ୍ରକାର ପରାମର୍ଶ ମଧ୍ୟ ଦେଉଛନ୍ତି ଆଉ ଶିଶୁମାନଙ୍କର ଯତ୍ନ ନେବା ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଉଛି ସରକାରଙ୍କ ତରଫରୁ ଆଉ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ବିଭିନ୍ନ ବାଟରେ ମଧ୍ୟ ଲୋକଙ୍କ ପାଖରେ ଉପଲବ୍ଧ କରାଯାଉଛି ଯଥା ଏ ଏନ୍ ଏମ୍ କେନ୍ଦ୍ର ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତା ଛଡ଼ା ଭ୍ରାମ୍ୟମାଣ ଔଷଧ ବଣ୍ଟନ କରାଯାଉଛି ଆଉ ବିଭିନ୍ନ ସମୟରେ ବିଭିନ୍ନ ମେଳା ପଡ଼ୁଛି ଏବଂ